ଆମର ଗୋଟିଏ ବଗିଚା ଅଛି ଆଉ ଯୋଉ ବଗିଚାରେ ମୁଁ ସବୁଦିନ କାମ କରେ ଆଉ ସେଥିରେ ଆମେ ଫୁଲ ଗଛ ଲଗେଇଛେ ବିଭିନ୍ନ ପ୍ରକାର ଗଛ ଅଛି ସେଇଥିରେ ପନିପରିବା ମଧ୍ୟ କରାହେଇଛି ସେଇ କାମକୁ ମୁଁ ବହୁତ ପସନ୍ଦ କରେ ଆଉ ସେଇ କାମ କରିବାକୁ ମୋତେ ବହୁତ ଖୁସି ଲାଗେ ଏବଂ ଲୋକମାନେ ବି ଦେଖି ତା'କୁ ବହୁତ ଭଲ କୁହନ୍ତି ସେଇ ବଗିଚାରେ ଆମେ ଯେତିକି ଫୁଲ ଫଳ ସବୁ ଆମେ ବାହାର କରେ ସେଥିରେ ଆମେ ବାହାରକୁ ମଧ୍ୟ ବିକ୍ରି କରୁ ଆଉ ସେଥିରେ ଆମେ ଚଳୁ ମଧ୍ୟ ତେଣୁ ସେଇ ବଗିଚାରେ କାମ କରିବା ପାଇଁ ଆମକୁ ବହୁତ ଭଲ ଲାଗେ ଆଉ ସେଇ ଜିନିଷଟି ଆମ ପାଇଁ ଗୋଟେ ସଉକ ଭାବରେ ବି ରହିଛି ଆମେ ସମସ୍ତେ ମିଶି ଆମର ସେଇ ବଗିଚାରେ କାମ କରୁ ଏବଂ ସେଥିରେ ଯୋଉ ଫୁଲଫଳ ସବୁ ବାହାରେ ସେ ଜିନିଷକୁ ଆମେ ସବୁ ଆମର ଗାଁ ଗହଳି ସାହିମାନଙ୍କରେ ମଧ୍ୟ ବାଣ୍ଟି ଦେଉ ଆଉ ବଜାର ମଧ୍ୟକୁ ବି ତା'କୁ ନେଇକି ବିକ୍ରି ବି କରିଥାଉ ଏଣୁ ବଗିଚାକୁ ଆମେ ସବୁବେଳେ ଯତ୍ନ ନେଇଥାଉ ଭଲ ଭାବରେ ତେଣୁ ସେଇ ବଗିଚାରେ କାମ କରିବା ପାଇଁ ଆମକୁ ବହୁତ ଭଲ ଲାଗିଥାଏ ତା'କୁ ଆମେ ଗୋଟିଏ ସଉକ ଭାବରେ ମଧ୍ୟ ଗ୍ରହଣ କରିଥାଉ ଏଇ ଏଥିରେ ଆମକୁ ସେ ପ୍ରେରଣା ମିଳିଥାଏ ଯେ ଆମେ ତା'କୁ ବହୁତ ଭଲ ଭାବରେ କାମ କରିଥାଉ ତେଣୁ ଏହା ଗୋଟିଏ ଆମର ଭଲ ପ୍ରେରଣା ବୋଲି ମନେ କରିଥାଉ ଏବଂ ସେ ବଗିଚାକୁ ଆମର ଗାଁ ଗହଳିରୁ ମଧ୍ୟ ବହୁତ ଲୋକ ବି ଦେଖିବାକୁ ବୁଲିବାକୁ ଆସିଥାନ୍ତି ସେମାନେ ମଧ୍ୟ ତାହାକୁ ଦେଖି ବହୁତ ଭଲ ଭାବନ୍ତି କାହିଁକିନା ସେ ବଗିଚାକୁ ଆମେ ଯତ୍ନରେ ସହକାରେ କାମ କରିକି ସବୁ ଜିନିଷ ପତ୍ର ତିଆରି କରିଥାଉ ଗଛ ସବୁ ତିଆରି କରିଥାଉ ତେଣୁ ଆମ ଗାଁ ଗହଳିରୁ ଯେତେ ଲୋକ ସବୁ ଆସନ୍ତି ସବୁ ଦେଖି ତାକୁ ଭଲ କରିଥାନ୍ତି ସେଥିରେ ଯୋଉ ଫୁଲ ଫଳ ସବୁ ସୁନ୍ଦର ସୁନ୍ଦର ଥାଏ ତାକୁ ମଧ୍ୟ ଦେଖି ଲୋକମାନେ ସବୁ ବହୁତ ଭଲ ଭାବିଥାନ୍ତି ଏମିତି ଆମ ଗାଁ ଗହଳିର ଲୋକମାନେ ବି ସମସ୍ତେ ଆମକୁ ଭଲ କହିଥାନ୍ତି